ଆମେ ଜୀବିକା ବିଜୁଳି ଉପରେ ନିର୍ଭର କରୁଛୁ ଯଦି ଏପରି ହୁଏ ତାବେ ବିଜୁଳି କାଟ୍ ସମୟରେ ବହୁତ ଅସୁବିଧା ହୋଇଥାଏ ଲୋକମାନଙ୍କର ଲୋକମାନେ ବହୁତ କମ୍ପ୍ୟୁଟର୍ ଶିକ୍ଷା ମୋବାଇଲ୍ ସବୁ ଯଦି ଜୀବିକା ବିଜୁଳି ଉପରେ ନିର୍ଭର କରି ନଥାଏ ତା'ପରେ ଜୀବିକା ବିଜୁଳି ଉପରେ ନିର୍ଭର କରେ ନାହିଁ ବିଜୁଳି କାଟ୍ ଆଲୋକ ପାଇଁ ବହୁତ ଅସୁବିଧା ହୋଇଥାଏ ଥାଏ ଲୋକମାନଙ୍କ ପାଖରେ ଇନଭର୍ଟର୍ ନଥିବାରୁ ସେମାନେ ବହୁତ ହଇରାଣ ସୁବିଧା ପଡ଼ନ୍ତି ସେ ବିଜୁଳି ଉପରେ ନିର୍ଭର କରିବା ଦ୍ୱାରା ସେମାନେ ବହୁତ ଆଘାତ ହୋଇଥାନ୍ତି ଜୀବିକା ଉପରେ ନିର୍ଭର କରିବା ଦ୍ୱାରା ସେମାନେ ବହୁତ ଅସୁବିଧା ବିଦ୍ୟୁତ କାଟ୍ ସମୟରେ କମ୍ପ୍ୟୁଟର୍ ବ୍ୟବହାର ନଥିବା ଯୋଗୁଁ ସେମାନେ ବହୁତ ଅସୁବିଧା ଅନୁଭୂତ କରିଥାନ୍ତି ଯଦି ଆପଣଙ୍କ ପାଖରେ କ'ଣ ସୁବିଧା ସୁଯୋଗ ସେ ତେଣୁ ତେଣୁ ବିଜୁଳିର ବହୁତ ଅସୁବିଧା କରିବା ଦ୍ୱାରା ଆମେ ଆପଣଙ୍କ ପାଖରେ ଚିରୋପକୃତ ହୋଇ ରହିବୁ